ଆମେ ନିଜ ହାତରେ ତିଆରି କରିକି ପେଣ୍ଟିଂ ବା କାର୍ଡ଼୍ ଉପହାର ଦେଇଥାଉ ଗ୍ରିଟିଂସ୍ କାର୍ଡ଼୍ ୟା ଅନେକ ଭାବରେ ଡିଜାଇନ୍ କରିକି କାର୍ଡ଼ଯାକ ଦେଇଥାଉ ପ୍ରାୟତଃ ଫ୍ରେଣ୍ଡ୍ସ୍ ଫ୍ରେଣ୍ଡ୍ସିପ୍ମାନଙ୍କୁ ଫ୍ରେଣ୍ଡ୍ମାନଙ୍କୁ ଅଧିକ ଭାବରେ ଦେଇଥାଉ ଏହା ଆମକୁ ନିଜ ହାତରେ ତିଆରି କରି ନିଜ ସ୍ନେହ ମମତା ଏବଂ ପ୍ରେମ ଏପରି ଭାବରେ ସେ କାର୍ଡ଼୍କୁ ଆମେ ପେଣ୍ଟିଂ କିମ୍ବା ନିଜର ଇଚ୍ଛା ଏବଂ ନିଜର ଲେଖା ଅନୁସାରେ ତାହା ଅଧିକ ଭାବପ୍ରବଣ ହୋଇଥାଏ ତେଣୁ ହାତ ତିଆରି ଜିନିଷରେ ଅଧିକ ଭାବପ୍ରବଣ ହୋଇ ରହିଥାଏ ଏବଂ ସେଠାରେ ଆମେ ଅନେକ ଚିନ୍ତା ଏବଂ ଅନେକ ପ୍ରେମ ଏକ ସ୍ନେହ ଏବଂ ନିଜର ନିଜର ସମୟ ନିଜର ପରିଶ୍ରମ ଦେଇକିରି ସେ କାର୍ଡ଼୍କୁ ପେଣ୍ଟିଂ କରିଥାଉ ଏହା ଦ୍ୱାରା ସେ କାର୍ଡ଼୍ ଅଧିକ ସୁନ୍ଦର ବି ହୋଇଥାଏ